ଆମ ଅଞ୍ଚଳର ଅନେକ ଗୁଡ଼ିଏ ପାରମ୍ପରିକ ଖେଳ ଖେଳା ଯାଇଥାଏ ସାଧାରଣତଃ ପାରମ୍ପରିକ ଖେଳଗୁଡ଼ିକ ପର୍ବପର୍ବାଣି ସମୟରେ ଖେଳା ଯାଇଥାଏ ଯେତେବେଳେ ଆମ ଘରେ ଅନେକ ଗୁଡ଼ିଏ ଭାଇ ଓ ଭଉଣୀ ବା କୁଣିଆ ମୈତ୍ର କିମ୍ବା ଦୂର ସ୍ଥାନରୁ ଆସୁଥିବା ଲୋକମାନେ ଯେଉଁ ଆସନ୍ତି ସେମାନେ ହିଁ ଗାଁକୁ ଆସିଲେ ଖେଳାଯାଇଥାଏ ଗାଁ ଗହଳିରେ ବହୁତ ପାରମ୍ପରିକ ଖେଳାଯାଏ ଯେମିତିକି ପୁଚି ଖେଳ ସାଧାରଣତଃ ଆମର ରଜ ସମୟରେ ପୁଚି ଖେଳ ହେଉ କିମ୍ବା ସେ ଦୋଳି ଖେଳ ହେଉ ସାଧାରଣତଃ ଗାଁରେ ଛୋଟ ଛୋଟ ପିଲାମାନେ ବାଟି ଖେଳନ୍ତି ଏବଂ କିଛି ଝିଅ ମାନେ ମଧ୍ୟ କିତ୍ କିତ୍ ଖେଳିଥାନ୍ତି ଏବଂ ଅନ୍ଧ ପୁଟୁଳି ଖେଳିଥାନ୍ତି ଛୋଟ ପିଲାମାନେ ସାଧାରଣତଃ ବଡ଼ ହେଲା ସମୟରେ ତ କେହି ଖେଳନ୍ତିନି ଛୋଟ ପିଲା ବହୁତ ଅଧିକ ପାରମ୍ପରିକ ଖେଳ ଖେଳନ୍ତି ଲୁଡ଼ୁ ଖେଳିବା ପସନ୍ଦ କରନ୍ତି ସନ୍ଧ୍ୟା ସମୟରେ ସେମାନେ ଅନ୍ଧପୁଟୁଳି ଖେଳିଥାନ୍ତି ଏବଂ ଗାଁରେ ପାଇକ ଖେଳ ହୁଏ ପାରମ୍ପରିକ ଖେଳ ଯେମିତି ପାଇକ ଖେଳ ହୋଇଥାଏ ଏବଂ ବାଡ଼ି ଖେଳ ହୁଏ ସାଧାରଣତଃ ଦୁଇ ପକ୍ଷ୍ୟର ପ୍ରାୟ ଦୁଇଟି ଲୋକ ପରସ୍ପର ମଧ୍ୟରେ ବାଡ଼ି ସାହାଯ୍ୟରେ ପ୍ରଥମେ ପରସ୍ପରକୁ ଟଣା କରନ୍ତି ଏବଂ ନିଜେ ନିଜେ ପରସ୍ପରଙ୍କୁ ପାଇକ ଖେଳକୁ ସମ୍ମାନ ଦେଇଥାନ୍ତି ଏବଂ ବାଡ଼ିକୁ ପ୍ରଣାମ କରିସାରିଲା ପରେ ସେମାନେ ଖେଳକୁ ଆରମ୍ଭ କରିଥାନ୍ତି ଏବଂ ଲୋକମାନେ ବହୁତ ପସନ୍ଦ କରନ୍ତି ପାଇକ ଖେଳକୁ ଏହି ପ୍ରକାର ଅନେକ ଗୁଡ଼ିଏ ଖେଳ ଅଛି ଯାହାକୁ ପ୍ରାରଂମ୍ପରିକ ଖେଳ ଭାବେ ଖେଳିଥାଉ ଏହି ସବୁ ପ୍ରାରମ୍ପରିକ ଖେଳ ଗୁଡ଼ିକୁ ମୁଁ ବହୁତ ଭଲ ଭାବରେ ଖେଳିଥାଏ